ଆମ ଅଞ୍ଚଳରେ ମାଆ ଶାରଳାଙ୍କ ମନ୍ଦିର ଅଛି ଆଉ ସେଠି ବହୁତ ଲୋକ ବି ହୁଅନ୍ତି ବହୁତ ଦୋକାନ ବି ଅଛି ବହୁତ ପୂଜା ଭୋଗ ଦୋକାନ ଫୁଲ ଦୋକାନ ଆଉ ବିଭିନ୍ନ ପ୍ରକାର ଖାଇବା ଦୋକାନ କଣ୍ଢେଇ ଖେଳନା ଏମିତି ଅନେକ ପ୍ରକାର ଦୋକାନ ଲୋକମାନେ କରି ଶାରଳା ମନ୍ଦିର ପାଖରେ ନିଜ ବେପାର କରି ପେଟ ପୋଷୁଛନ୍ତି ବହୁତ ଅନେକ ଆଡ଼େ ଲୋକ ମନରେ ଆଗ୍ରହ ନେଇ ମାଆଙ୍କ ପାଖକୁ ଆସନ୍ତି ଏଠି ବହୁତ ବି ଖୁସି ହୁଅନ୍ତି ଭୋଗ ଦୋକାନ ଦୀପ ଦୋକାନରେ ଦୀପ ନେଇ ଭୋଗ ନେଇ ମା'ଙ୍କୁ ବହୁତ ପୂଜା କରନ୍ତି ସେଠି ବି ବହୁତ ଭିନ୍ନ ପ୍ରକାର ଦୋକାନ ଥାଏ ସେଠି ବି ବହୁତ କିଣାକିଣି କରନ୍ତି ମନ ଖୁସି ଲାଗେ ସେଠି ବୁଲାବୁଲି କରି ସବୁ ଜିନିଷ ଦେଖି କି ଖେଳନା ଦୋକାନ ଛୋଟଛୁଆଙ୍କର ଖେଳନା ଛୋଟଛୁଆ ଦେଖି ଖୁସି ହୁଅନ୍ତି ମନ୍ଦିର ଗଲେ ଏମିତି ବହୁତ ଖେଳନା କିଣିବା ସେଥିପାଇଁ ମନରେ ଆଗ୍ରହ ନେଇକି ଯାଆନ୍ତି ମନ୍ଦିର ସେଠି ବହୁତ ଜିନିଷ ଖାଆନ୍ତି ଖେଳନ୍ତି ମାଆଙ୍କ ଦର୍ଶନ କରନ୍ତି ଏମିତି ବହୁତ ବୁଲାବୁଲି କରି ମନରେ ଖୁସି ହୋଇ ଆସନ୍ତି ଦୋକାନୀ ମାନେ ବି ବହୁତ ଶାରଳାଙ୍କ ମନ୍ଦିର ପାଖରେ କରିଥାନ୍ତି ବହୁତ ନିଜ ପେଟ ପୋଷନ୍ତି ସେଇଥିରେ ବହୁତ ରୋଜଗାର କରି ତାଙ୍କ ପରିବାରର ଛୋଟ ଛୁଆ ସମସ୍ତଙ୍କର ପେଟ ପୋଷିଥାନ୍ତି